ମୁଁ ପାଞ୍ଚ ଜଣଙ୍କର ପଡ଼ୋଶୀ ନାମ କହିପାରିବି ଶଙ୍କର ବରାଡ଼ ଜମ୍ବେଶ୍ୱର ବରାଡ଼ ତା ଭିତରେ ରହିଲା କେଦାର ସ୍ୱାଇଁ ତାପରେ ରହିଲା ରତ୍ନାକର ବରାଡ଼ ତାପରେ ଗୋବିନ୍ଦ ବରାଡ଼